ମୋର ଘର ବା ପଛପଟେ ଗୋଟେ ଛୋଟ ବଗିଚା ଟିଏ ଅଛି ସେଠି ବହୁତ ପ୍ରକାରର ମୁଁ ଗଛ ଲଗେଇଛି ଫୁଲ ଗଛ କତୁରୁ ଫଳ ଗଛ ଶୋ ଗଛ ଆଉ ପନିପରିବା ଗଛ ଏହି ସବୁ ଉଦ୍ଭିଦ ଗୁଡିକ ମୁଁ ଲଗାଇଛି ଆଉ ପନିପରିବା ଫଳ ଏସବୁ ଗୁଡ଼ିକ ପାଖା ପାଖି ଲଗେଇଲେ ତାହା ଠିକ୍ ଭାବରେ ବଢ଼ି ପାରିବନି ଠିକ୍ ଭାବରେ ନ ବଢ଼ି ପାରିଲେ ଫଳ ଠିକ୍ସେ ହେବ ନାହିଁ ସାଧାରଣତଃ ଆମେ ଫୁଲ ଗଛଗୁଡ଼ିକ ଆଉ ଶୋ ଗଛଗୁଡ଼ିକ ପାଖାପାଖି ଲଗାଇବା

ସେ ଶୋ ଗଛ ଆଉ ଫୁଲ ଗଛଗୁଡ଼ିକ ହିଁ ପାଖପାଖି ଲଗାଇଲେ ଭଲ ଲାଗିବ ଆଉ କୌଣସି ଗଛ ପାଖପାଖି ଲଗାଇଲେ ତାହା ଠିକ୍ ଭାବରେ ବଢ଼ି ପାରିବ ନାହିଁ